ଆମ ଭାରତର ଶ୍ରେଷ୍ଠ ଭାଷା ଓଡ଼ିଆ ସାଂସ୍କୃତ ଭାଷା ବି ହୋଇଥାଏ ଆମ ଭାରତ ସବୁଠାରୁ ଅଲଗା କିପରି ଯେ ଆମେ ସବୁ ଫ୍ୟାମିଲି ଜଏଣ୍ଟ୍ ଫ୍ୟାମିଲ ହୋଇ ରହିଥାଉ ବଡ଼ମାନଙ୍କୁ ସ୍ନେହ କରିଥାଉ ଓ ଗୁରୁପୂର୍ଣ୍ଣିମାରେ ଆମେ ଲକ୍ଷ୍ମୀ ପୂଜା କରିଥାଉ ପୁରୀ ପିତାପିତୃଙ୍କ ଶ୍ରାଦ୍ଧ ଆମେ ଦେଇଥାଉ ଆରେଞ୍ଜ୍ ମ୍ୟାରେଜ୍ ଆମ ଭାରତରେ ହୋଇଥାଏ ସେ ଆମର୍ ଭାରତରେ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ ଅଟେ ହୋଇଥାଏ ଓ ଆମ ଭାରତରେ ଆମେ ପିତାମାତାଙ୍କୁ ସବୁ ସ୍ନେହ ଓ ଡର ବି ହୋଇଥାଏ କାରଣ ଆମେ ବାପା ମାଆଙ୍କୁ ସବୁଠୁ ବହୁତ ଭଲ ପାଉଥାଉ ଇତ୍ୟାଦି ଆମେ ଯେ ଆମେ ଆମେ ବହୁତ ଭଲ ଭଲ ଭାବରେ ଆମ ବାପା ମାଆଙ୍କୁ ସ୍ନେହ ଓ ଯତ୍ନ କରିଥାଉ କାରଣ ଆମ ବାପା ମାଆଙ୍କୁ ବହୁତ ସ୍ନେହ ଯତ୍ନ ସବୁ କରିଥାଉ